ଆମର ଏଠି ଜଣେ ଗୋଟେ ଭଲ ବ୍ୟବସାୟ ଅଛନ୍ତି ସେ ତାଙ୍କ ପାଖରେ କିଛି ନହେଲେ ପ୍ରାୟତଃ ସତୁୁରୀ କି ଅଶୀ ଜଣ ଲୋକ କାମ କରନ୍ତି କେମିତି ସେଇ ବ୍ୟବସାୟୀଟି ପଶୁପାଳନ କରିଥାଏ ଖାଦ୍ୟ ନିରପତ୍ତା ପାଇଁ ଯୋଗଦାନ ତାଙ୍କର ଅବଦାନ ବହୁତ ଥାଏ ମାଂସ ଛୋଟ କୁକୁଡ଼ା ଚାଷ କରିଥାଏ କୁକୁଡ଼ା ଚାଷରେ କିଛି ଲୋକ ନିୟୋଜିତ ରହନ୍ତି ସେଥିରୁ ମାଂସ ଆସିଥାଏ ଏବଂ ଛେଳି ବି ରଖିଛି ଛେଳି ରଖିବା ଦ୍ୱାରା ଛେଳିରେ ହେଲେ ଏତା କରିଥାଏ ଗାଈ ରଖେ ପଶୁଜାତ ଗାଈ ରଖି ତାହିଁରୁ କ୍ଷୀର ବି ବାହାରେ ଏବଂ ସେ ବ୍ୟବସାୟ ବହୁତ ଲୋକ ନିୟୋଜିତ ଅଛନ୍ତି ପଶୁପାଳନ ସ୍ଥାୟୀ କୃଷି ଖାଦ୍ୟ ନିରପତ୍ତା ସବୁ ପାଇଁ ସେ ଲୋକ ରଖନ୍ତି ଭଲ ବ୍ୟବସାୟ କରନ୍ତି ତାହିଁରେ ବହୁତ ଗରିବ ଲୋକ ବି ବଞ୍ଚନ୍ତି ଏବଂ ବ୍ୟବସାୟୀରେ ବି ବହୁତ ଉନ୍ନତି ବି ହେଇଥାଏ ଲୋକ ମାଂସ କିଣି ନିଅନ୍ତି ଅ ଜାଗାରେ ବିକନ୍ତି ଦୁଗ୍ଧ ନିଅନ୍ତି ଗାଈ ଠୁ କ୍ଷୀର ନେଇକରି ବିକନ୍ତି ପଶୁ କିଣିକି ନିଅନ୍ତି ଆମର ଯେଉଁ ଚୈତ୍ର ମାସରେ ବୋଦା ମରାଯାଏ କିଛି ଛେଳି ବି ଆସିକରି ନିଅନ୍ତି ବୋଦା ମାରନ୍ତି ଆମର ଯେଉଁ ପରମ୍ପରା ଅଛି କିଛି ଏଥିରୁ ସେ ଭଲ ଲୋକ ଭଲ ହେବାକୁ ଚେଷ୍ଟା କରନ୍ତି